ମୋର ପ୍ରିୟ କବି ସାରଳା ଦାସ ସେ ମହାଭାରତ ଲେଖିଥିଲେ ମୁଁ ମହାଭାରତକୁ ବହୁତ ପସନ୍ଦ କରେ ଯେଉଁଟାକି ଜନହିତକର କାମରେ ଲାଗେ ଏବଂ ଜନତାଙ୍କ ପାଇଁ ଏହା ଅତି ନିର୍ମାଲ୍ୟ ସ୍ୱରୂପ